ମୋ ନାଁ ହଉଛି କୁନା ମାରାଣ୍ଡି ଆମ ଗାଁ ନାଁ ହଉଛି ବଡ଼ ସୁଖୀଲାଖାଳ ପୋଷ୍ଟ କୁଚିଡ଼ିହି ପୋଲିସ୍ ଷ୍ଟେସନ ସୋଡ଼ିଆପଦା ଜିଲ୍ଲା ମୟୂରଭଞ୍ଜ ପିନ୍ ସାତ ପାଞ୍ଚ ସାତ ଶୂନ ଦୁଇ ତିନି ଏବଂ ମୁଁ ମୋର ଶିକ୍ଷାଗତ ଯୋଗ୍ୟତା କମ୍ ଥିବାରୁ ମୁଁ ଚାକିରି ବାକିରିରେ ଆଶା କରୁନାହିଁ ଏବଂ ଦିନ ମଜୁରିଆ ହିଁ ଖଟି ମୋର ଜୀବନଯାପନ କରୁଅଛି ବିଶେଷ କରି ମୁଁ କୃଷିକାର୍ଯ୍ୟ କରେ ଏବଂ ସମୟ ମିଳିଲେ ଅନ୍ୟ କାମ କାର୍ଯ୍ୟ ମଧ୍ୟ କରେ ବିଶେଷ କରି ମୁଁ ଦିନ ମଜୁରିଆ କାର୍ଯ୍ୟ ହିଁ କରେ ଏବଂ ନିଜର ଜୀବନଯାପନ କରିଥାଏ